କୁହନ୍ତୁ ହଁ ନମସ୍କାର ଆଚ୍ଛା ଆଚ୍ଛା ହଉ ହଉ ଏଇଟା କେତେବେଳୁ ଏମିତି କଟିଲାଣି ନାଇଁ କେତେବେଳୁ ଲାଇନ୍ କଟିଗଲାଣି ହଁ ପାଖ ପଡ଼ୋଶୀ ତାଙ୍କ ସେମାନଙ୍କର ଅଛି ଲାଇନ୍ ଆଚ୍ଛା ତା'ହେଲେ ଆଉ କିଏ ଡାକିଥିଲେ କି ସେଠୁ ପାଖ ଦେଖିଥିଲେ କି କିଛି ଫ୍ୟୁଜ୍ କଟିବା କି କ'ଣ ହେବା ଏମିତି ଦେଖିଥିଲେ ହଁ ହଉ ଆଚ୍ଛା ଠିକ୍ ଅଛି ଆପଣଙ୍କ ଇଏଟା କହିଲେ ଆଡ଼୍ରେସ୍ଟା ଟିକିଏ ଠିକ୍ ଜାଗା କେତେ ଦୂରରେ ଆପଣ ଅଛନ୍ତି ଟିକିଏ କୁହନ୍ତୁ ହଉ ଗୋପୀନାଥପୁର ହାଟ ବଜାର ଆଚ୍ଛା ଠିକ୍ ଅଛି ଘର ନମ୍ବର୍ କ'ଣ ଅଛି କି ହଉ ଘର ନମ୍ବର୍ଟା ଟିକିଏ ବୁଝିଦେଇଥିଲେ ଭଲ ହୋଇଥାନ୍ତା ଆଚ୍ଛା ସେଠିକି ଗଲେ ମୁଁ କେମିତି ଭେଟିବି ଆପଣଙ୍କ ଗୋପିନାଥପୁର ହାଟ ବଜାର ପାଖରେ ଆପଣ ଟିକିଏ ସେଇଠି ରହନ୍ତୁ ତା'ହେଲେ ବାହାରେ କାହାକୁ ପଠାନ୍ତୁ ମୁଁ ଯାଉଛି ଗାଡ଼ିରେ ଆଚ୍ଛା ଠିକ୍ ଅଛି ହଁ ମୁଁ ନେଇକି ଯାଉଛି କ'ଣ କେମିତି ଆଉ ଆପଣଙ୍କ ଘରେ ବ୍ଲାକ୍ ଟେପ୍ ଏସବୁ ଅଛି ତ ଆଚ୍ଛା ହଉ ତା'ହେଲେ ମୁଁ ସେଇ ଟେଷ୍ଟର୍ ଏସବୁ ଧରିକି ହଁ ମୁଁ ଯାଉଛି ମୋର କିଟ୍ସଗୁଡ଼ା ଧରିକିରି ମୁଁ ଯାଇ ପହଞ୍ଚୁଛି ଆଉ ଏ ମୁଁ ସାଙ୍ଗେ ସାଙ୍ଗେ ବାହାରିବି ଆଉ ସେଠି ଆଉ ହଁ ମୋତେ ଆଉ କେତେ ଆଉ ପନ୍ଦର ମିନିଟ୍ ଲାଗିବ ଆଉ ଟଙ୍କା କ'ଣ କାର୍ଯ୍ୟ ରହିଛି ଦେଖିବା କାର୍ଯ୍ୟ ଦେଖିଲା ପରେ ଖର୍ଚ୍ଚ କ'ଣ ଲାଗିବ ତା'ପରେ ମୁଁ କହିବି ଆଉ ମିନିମମ୍ ଖର୍ଚ୍ଚରେ ଆମେ କରିବା ଆଉ କ'ଣ ଅଛି ନାଇଁ ମ ଗୋଟେ ଜଣେ ଯିବ ମୋ ସାଙ୍ଗେ ହେଲ୍ପର୍ ଜଣେ ଗଲେ ହୋଇଯିବ କିଛି ଅସୁବିଧା ନାହିଁ ଓହୋ ଟୁଲୁ ପମ୍ପ୍ ବି ରହିଛି ତ ତେଣୁ ସେ ପମ୍ପ୍ ମେସିନ୍ ହେଲେ ପମ୍ପ୍ ପାଇଁ ଅଲଗା ମେକାନିକ୍ ଅଛନ୍ତି ତାଙ୍କୁ କହିବି କି ସେ ସାଙ୍ଗରେ ପଳେଇବେ ଆଚ୍ଛା ମୁଁ ଦେଖୁଛି ଟୁଲୁ ପମ୍ପ୍ର ସେ ମେକାନିକ୍ ଅଛି ନା ନାହିଁ ଆମେ ଅଲଗା ମେକାନିକ୍ ଆମେ ଇଲେକ୍ଟ୍ରିକାଲ୍ କିଛି ପମ୍ପ୍ ମେକାନିକ୍ ଅଲଗା ଅଛି ତ ତେଣୁ ମୁଁ ଟିକିଏ ପମ୍ପ୍ ମେକାନିକ୍ ସହିତ ଟିକିଏ କଥା ହୋଇକରି ମୁଁ ଆପଣଙ୍କୁ ତାକୁ ନେଇକି ତ ଯିବି ଯେମତି ହେଲେ ଆଉ ଟିକିଏ ଲେଟ୍ ହେବ ମୁଁ ଫୋନ୍ କରିବି ଏହି ନମ୍ବର୍ରେ ଫୋନ୍ କଲେ ହେବ ତ ଆଚ୍ଛା ଠିକ୍ ଅଛି ହଁ ତାର କିଛି ନେଇଯିବି ଆଉ ଏ ଫ୍ଲେକ୍ସିବୁଲ୍ ହଁ ଫ୍ଲେକ୍ସିବୁଲ୍ ତାର କିଛି ନେଇକି ଯାଇଥିବି ଆଉ ଆଚ୍ଛା ଠିକ୍ ଅଛି

ହଁ ହଁ ଠିକ୍ ଅଛି